ମୋର ଚ୍ୟାଲେଞ୍ଜ ରେସିପି ହେଲା ଚିଲି ଚିକେନ ଚିଲି ଚିକେନ କେମିତି ହେବ ସେ ବିଷୟରେ ମୁଁ ମୋର ସାଙ୍ଗ ଠାରୁ ସବୁ ଶୁଣିଲି ଏବଂ ଗୋଟିଏ ରେସିପି ବନେଇଲି ଏବଂ ତାକୁ କହିଲି ମୁଁ ଚିଲି ଚିକେନ ତୋତେ କରିକି ଖୁଆଇବି ସେ ଦିନେ ଆସିଲା ସେହିଠାରୁ ମୋତେ କହିଥିଲୁ ପା ଚିଲି ଚିକେନ ଖୁଆଇବୁ ବୋଲି ରୋଷେଇ କରୁନୁ ମୁଁ ସେଇଠୁ କହିଲି ହେଉ ବସ ମୁଁ ଚିଲି ଚିକେନ କରିକି ଦେବି ତେଣୁ ଚିକେନ ଆସିଲେ ଚିକେନ ଆଣିଲି ତା'ପରେ ପିଆଜ ଆଣିଲି କ୍ୟାପ୍ସିକମ ଆଣିଲି ତାକୁ କାଟିଲି ସାଇଜ ସାଇଜ କରିକି ଚିକେନକୁ ଧୋଇଲି ଆରମରେ ଧୋଇଲି ଇଏ କରିକି ତା'ପରେ ଚିଲି ଚିକେନ ବିଭିନ୍ନ ପ୍ରକାର ମସଲା ତା' ଦେହରେ ଯୁକ୍ତ କଲି ଚିଲି ଚିକେନ ଆରମରେ କଲି କରିକିନି ଖାଇବାକୁ ଦେଲି କହିଲି ଦେଖିଲୁ କେତେ ଭଲ ହୋଇଛି ସେ ବି ଖାଇଲା ତା'ପରେ ବହୁତ ଭଲ ହୋଇଛି ବୋଲି କହିଲା ଗୋଟିଏ ସେଇଟା ମୋର ଚ୍ୟାଲେଞ୍ଜ ଥିଲା ଗୋଟିଏ ଅଭିଜ୍ଞାତାରୁ ଶିଖିଲି ଚିଲି ଚିକେନଟା କେମିତି ହୁଏ